ଆମ ମୟୂରଭଞ୍ଜ ଜିଲ୍ଲାରେ ସାଂସ୍କୃତିକ ଏବଂ ସାମାଜିକ ପରମ୍ପରା ବହୁତ ଗୁଡ଼ିକ ପାଳିତ ହୁଏ ସେମାନଙ୍କ ମଧ୍ୟରୁ ରଥଯାତ୍ରା କରମ ମହୋତ୍ସବ ମକର ପର୍ବ ବାନ୍ଦଣା କାଳୀ ପୂଜା ଦୁର୍ଗା ପୂଜା ସବୁ ଭଲ ହୁଏ ସେମାନଙ୍କ ମଧ୍ୟରୁ ରଥଯାତ୍ରା ହେଉଛି ଅନ୍ୟତମ ରଥଯାତ୍ରା ଆମର ଏଇ ଗାଁରୁ ବାରିପଦାରେ ଆମେ ସ୍ପେଶିଆଲ ହୁଏ ସେଇଠି ଆମର ସେଇଠି ଆମର ବହୁତ ଭିଡ଼ ହୁଏ ସେଇଠି ମେଳା ବହୁତ ଲାଗିଥାଏ ଆମେ ଦେଖିବାକୁ ଯାଇଥାଉ ବହୁତ ଖୁସି ଲାଗେ ଆଉ ତିନିଟା ରଥ ମଧ୍ୟରୁ ସୁଭଦ୍ରା ରଥ ଆମ ସୁଭଦ୍ରା ରଥ ଝିଅ ଟାଣନ୍ତି ସେମାନେ ବହୁତ ବହୁତ ଆମକୁ ଆମକୁ ଖୁସି ଲାଗେ ଦେଖିବାକୁ ଯେତେବେଳେ ଟାଣନ୍ତି ବହୁତ ଭଲ ଲାଗେ ଆମ ମୟୂରଭଞ୍ଜ ଜିଲ୍ଲାର ଆଉ ଏକ ପର୍ବ ହେଉଛି କରମ ମହୋତ୍ସବ କରମ ମହୋତ୍ସବ ସେଇଟା ସାଧାରଣତଃ ଆଦିବାସୀ ପାଳନ କରନ୍ତି ସେମାନେ ପୌରାଣିକ ଢଙ୍ଗରେ ନୃତ୍ୟ କରନ୍ତି ନାଚ କରନ୍ତି ଗୀତ ଗାଆନ୍ତି ଆଉ ସେଇ ପୂଜା ଆମେ ଦେଖିବାକୁ ବହୁତ ଇଣ୍ଟରେଷ୍ଟ ବହୁତ ଭଲ ଲାଗେ କାହିଁକି ନା ସେଇଟା ଆମର ସାଧାରଣତଃ ସନ୍ଧ୍ୟାରେ ହୁଏ ନାଚନ୍ତି ଯେତେବେଳେ ନାଚନ୍ତି ପୁଅ ପିଲାମାନେ ଗେଟ୍ ଅପ୍ ଚେଞ୍ଜ କରିକି ନାଚନ୍ତି ବହୁତ ଦେଖିବାକୁ ବହୁତ ଖୁସି ଲାଗେ ଆଉ ସେଇଥିରେ ମଧ୍ୟ ସକାଳୁ ସକାଳୁ ଆମକୁ ଖାଦ୍ୟ ବି ଦିଆ ହୁଏ ଖାଉ ବହୁତ ଭଲ ଲାଗେ ଆଉ ତା'ପରେ ହେଉଛି ଆମର ମକର ପର୍ବ ମକର ପର୍ବ ଆମର ସବୁଠାରୁ ସ୍ପେଶିଆଲ ପର୍ବ ଗାଁରେ ଆମ ମୟୂରଭଞ୍ଜ ଜିଲ୍ଲାରେ ସବୁଠାରୁ ଫେମସ୍ ହେଉଛି ମକର ପର୍ବ ମକର ପର୍ବ ଆମେ ଯିଏ ବି ଆମର ଗାଁର କି ଆମ ଯିଏ ବି ବାହାରେ ଯେତେ ଦୂର ଦୂରାନ୍ତରେ ଥିଲେ ମଧ୍ୟ ସେମାନେ ମକର ଆଠ ଦଶଦିନ ପୂର୍ବରୁ ଆସି ପହଞ୍ଚିଯାଆନ୍ତି ଆଉ ଆମେ ମକର ପର୍ବ ପାଇଁ ପନ୍ଦର କୋଡ଼ିଏ ଦିନ କି ମାସେ ପୂର୍ବରୁ ଆମେ ପ୍ରିପ୍ୟାରେସନ୍ କରିଥାଉ ଯେମିତିକି ସେ ଯେମିତିକି ସେମାନେ ଆସିବା ପହଞ୍ଚିବ ମଧ୍ୟରେ ସେ ମକର ପର୍ବ ଦିନ ମକର ପର୍ବ ଆମର ତ ସ୍ପେଶିଆଲି ଦୁଇ ଦିନ ହୁଏ ପ୍ରଥମ ହେଉଛି ବାଉଁଡ଼ି ତା'ପରେ ଚାଉଁଡ଼ି ତା'ପରେ ବାଉଁଡ଼ି ଦିନ ଆମେ ସବୁ କୁମ୍ବା ତିଆରି କରିସାରିଲା ପରେ ଆମେ ସନ୍ଧ୍ୟାରେ ରାତିରେ ଭୋର ସକାଳୁ ସକାଳୁ ଆମେ ତିନିଟା ଚାରିଟାରେ ଯାଇକି ଆମେ ପୋଡ଼ିଥାଉ ତାଙ୍କୁ ରାବଣର ଦ୍ୱିତୀୟ ନାମ ଆମେ ମୟୂରଭଞ୍ଜ ଭିତରେ ୟାକୁ ହିଁ କୁହାଯାଏ ତ ୟାକୁ ହିଁ ପୋଡ଼ିବା ପାଇଁ ଆମେ ସକାଳୁ ସକାଳୁ ଭୋର୍ ସକାଳୁ ଆମେ ପହଞ୍ଚିଯାଇଥାଉ ସେତେବେଳକୁ ଆମେ ପୋଡ଼ି ସାରିକି ଫେରିଲା ବେଳକୁ ଘରେ ଆମର ନୂଆ ସାର୍ଟ ନୂଆ ଡ୍ରେସ୍ ନୂଆ ପେଣ୍ଟ ପିନ୍ଧିକି ଆମେ ଘରେ ମାଆ ମାନେ ଆମର ଆରିସା ପିଠା କାକରା ପିଠା ଯାହା ବି ତିଆରି କରିଥାନ୍ତି ସେଗୁଡ଼ାକୁ ଆମେ ଖାଉ ସେଗୁଡ଼ାକୁ ଖାଇସାରିଲା ପରେ ଆମେ ପୂଜା ପାଠ କରୁ ପୂଜା ପାଠ କରିସାରିଲା ପରେ ଆମେ ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଉ ଖେଳ ମୌଜ ମଜଲିସ୍ରେ ରହୁ ଆମର ମକର ପର୍ବ ସାଧାରଣତଃ ପନ୍ଦର କୋଡ଼ିଏ ଦିନ ମାସେ ପର୍ଯ୍ୟନ୍ତ ଗାଁରେ ତା'ର ମାହୋଲ୍ କିଛି ଅଲଗା ରହିଥାଏ କାହିଁକି ନା ଆମେ ସେଇ ମକର ପର୍ବ ଉପଲକ୍ଷେ ଆମେ ପନ୍ଦର କୋଡ଼ିଏ ଦିନ ପୁରା ନାଚିଥାଉ ଗାଇଥାଉ ଡ୍ୟାନ୍ସ କରିଥାଉ ସବୁକିଛି ଆମେ କରୁ ବୁଲୁ ଖେଳୁ ସାଙ୍ଗମାନଙ୍କ ସହିତ ଚାଲୁ ଫାଙ୍କା ଅଛୁ ସମସ୍ତେ ଯିଏ ଯୁଆଡ଼ୁ ବି ଆମର ସାଙ୍ଗମାନେ ଆସିଛନ୍ତି ତାଙ୍କ ସହିତ ଆମେ ପାର୍ଟିସିପେଟ୍ କରୁ ବୁଲିଥାଉ ଖେଳିଥାଉ ଆଉ ଆମର ମକର ପର୍ବ ଏଥିପାଇଁ ସବୁଠୁ ଭିନ୍ନ ଟିକେ ଲାଗେ ଆମକୁ ଭଲ ଲାଗେ